ଅଗ୍ରିକ ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ପାଇଁ ପହଁରିବା ଦ୍ୱାରା ଆମର ବହୁତ ଲାଭ ହୋଇଥାଏ ବା ଆମର ଉପକାର ହେଇଥାଏ ଆମ ଦେହର ଫିଟନେସ୍ ଠିକ୍ ରହେ ହାତ ଗୋଡ଼ ରକ୍ତର ସଞ୍ଚାଳନ ହୁଏ ପହଁରିବା ଦ୍ୱାରା ମାନେ ଯେଉଁଟାକି ତିନି ଚାରିଟା ବ୍ୟାୟାମ କରିବା ସହିତ ସମାନ ତା'ପରେ ହେଉଛି ରକ୍ତ ସଞ୍ଚାଳନ ହୁଏ ହାତଗୋଡ଼ ଠିକ୍ ଚଳପ୍ରଚଳ ରହେ ମାଂସପେଶୀ ଠିକ୍ ରହେ ପହଁରିବା ଦ୍ଵାରା ମାନେ ମନ ପ୍ରଫୁଲ୍ଲିତ ରହେ ଆଉ ହେଉଛି ଶ୍ଵାସକ୍ରିୟା ନିୟନ୍ତ୍ରଣରେ ମଧ୍ୟ ଏହା ସାହାଯ୍ୟ କରିଥାଏ ମାନେ ଯଦି ଆମେ ଯଦି ଶ୍ୱାସକ୍ରିୟା ନେଉଛନ୍ତି ଠିକ୍ରେ ନେଇପାରୁନାହାନ୍ତି ତେଣୁ ପହଁରିବା ଦ୍ୱାରା ଆମ ବଡିର ସର୍କୁଲେସନଟା ଠିକ୍ରେ ହୋଇଥାଏ ଏବଂ ରକ୍ତ ସଞ୍ଚାଳନ ଠିକ୍ରେ ହୋଇଥାଏ ମାଂସପେଶୀ ଗଠନ ଠିକ୍ ବି ରହିଥାଏ ତେଣୁ ଶ୍ୱାସକ୍ରିୟାରେ କୌଣସି ଅସୁବିଧା ହୁଏନାହିଁ ଶ୍ଵାସକ୍ରିୟା କରିବାରେ ମଧ୍ୟ ସାହାଯ୍ୟ କରିଥାଏ